ଆମେ ପୃଥିବୀରେ ବସବାସ କରୁ ପୃଥିବୀରେ ଜଳ ବାୟୁ ପବନ ଯୋଗୁ ଆମେ ବଞ୍ଚି ପାରୁଛୁ ଏବଂ ଏ ପୃଥିବୀରେ ଆମେ ବସବାସ କରିକିନା ଭଲ ଜୀବନଯାପନ କରିପାରୁଛୁ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛୁ ଏହି ପୃଥିବୀରେ ଆମେ ପଶୁ ପକ୍ଷୀ ଜୀବ ଲତା ସବୁ ବସବାସ କରଛୁ ନକ୍ଷତ୍ର ଯୋଗୁଁ ଆମେ ନକ୍ଷତ୍ର ଯୋଗୁଁ ଆମେ ଆଲୋକ ପାଇପାରୁଛୁ